ଆମ ଘରକୁ ଅତିଥି ଆସିଲେ ପ୍ରଥମେ ସେମାନଙ୍କୁ ପାଣି ଦଉଛୁ ପାଣି ଦେଲା ପରେ ସେମାନଙ୍କୁ ଛାଇ ଜାଗାରେ କି ଥଣ୍ଡା ଜାଗାରେ ବସିବାକୁ ଦଉଛୁ ହୁଁ ତା ପଛେ ସେମାନଙ୍କ ପାଇଁ ଏଁ ମାନେ ଖିଆପିଆ କରିବା ପାଇଁ ବ୍ୟବସ୍ଥା କରୁଛୁ ଏଁ ତା ପଛେ ମୁଁ ତ ଭଲ ରୋଷେଇ କରିପାରେ ଏଁ ପନିର ଫନିର ସବୁ ଭଲ ରୋଷେଇ କରିପାରେ ଏଁ ତା ପଛେ ଡାଲି ଏଁ ବାଇଗଣ ଭର୍ତ୍ତା ଏସବୁ ଭଲ ମୁଁ ରୋଷେଇ କରିପାରେ ଏଁ ସେମାନେ ନିରାମିଷ ଖାଆନ୍ତି ଏଁ ଆଉ ସେମାନେ ମାଛ ମାଂସ କିଛି ଖାଇବା ପସନ୍ଦ କରନ୍ତି ନାହିଁଁ ଏଁ ଯେହେତୁ ସେମାନେ ନିରାମିଷି ବାଲା ଏଁ ଆମିଷ ପାଖରେ ସେମାନେ ଯାଆନ୍ତି ଯାଆନ୍ତି ନାଇଁ ଏଁ ମୁଁ ସେ ପ୍ରକାରର ମୁଁ ସେ ପ୍ରୋସେସରେ ଏକା ମୁଁ ସାଦା ରୋଷେଇ କରିଦିଏ ମାତ୍ର ସେମାନେ ଖାଇକିନା ବହୁତ ଖୁସି ହେଇକିନା ଯାଆନ୍ତି ଏଁ